ହ୍ୟାଲୋ ଆଜ୍ଞା ନମସ୍କାର ମୁଁ ଏଇଟା ଇଲେକ୍ଟ୍ରି ଅଫିସ୍ରୁ କହୁଥିଲେ ତ ଆଜ୍ଞା ଆଜ୍ଞା ମୁଁ ଜଣେ କଷ୍ଟମର୍ କହୁଥିଲି ଚନ୍ଦ୍ରମା ପ୍ରଧାନ ବୋଲି ମୁଁ ସେଥିରେ ଇଲେକ୍ଟ୍ରି ତାଙ୍କ ନାଁରେ ଅଛି ଆଉ ଆମର ଇଏ ବର୍ଷା ହେଲା ଦିନଠାରୁ ଆମ ଘରର ଫ୍ୟାନ୍ ଆଉ ଟି ଭି ଏସବୁ ଆମର ଚାଲୁନି ଆଜ୍ଞା ସେଇଟା କ'ଣ ଖରାପ ହୋଇଛି ଆପଣ ଆସିକି ଟିକିଏ ଦେଖିଲେ ଭଲ ହୁଅନ୍ତା ଆମର ୱାରିଙ୍ଗ ବି ଗୋଟେ ମାନେ ଗୋଟେ ଘରୁକୁ ଆସୁଛି ଆଉ ଗୋଟେ ଘରୁକୁ ଆସୁନି କରେଣ୍ଟ୍ ହଁ ମିଟର୍ରୁ କରେଣ୍ଟ୍ ଯାଉଛି ଗୋଟେ କହିଲି ତ ଆପଣଙ୍କୁ ଗୋଟେ ଘରକୁ ଯାଉଛି ଆଉ ଗୋଟେ ଘରକୁ ଯାଉନି ନାଇଁ ସାର୍ ଆମେ ତ ଜାଣି ପାରିବୁନି ନା ଆପଣ ଆସିଲେ ସେଇଟା ଦେଖି ପାରିବେ ମୁଁ ଆଗରୁ ଆପଣଙ୍କୁ ଅଫିସ୍କୁ କଲ୍ କରି କମ୍ପ୍ଲେନ୍ କରିଥିଲି ଆଜ୍ଞା ଅଣତିରିଶ ତାରିଖ ଦିନ କହିଥିଲି ମୁଁ ଆପଣଙ୍କ କଲ୍ ରେଜିଷ୍ଟର୍ ହେଲା ଆଉ ଆମେ ଜଲ୍ଦି ପଠାଇବୁ ବୋଲିକି

ହଁ ହଁ ବେଲେ ସାର୍ ଟିକିଏ ଜଲ୍ଦି ଦେଖିଲେ କାରଣ ଘରଟା ଅନ୍ଧାର ହୋଇକି ରହୁଛି ନା ପାଣିର ବି ଅସୁବିଧା ହେଉଛି ଆମେ ମଟର୍ରେ ପାଣି ଉଠାଉଛୁ ସେ କରେଣ୍ଟ୍ଟା ସେଇ ଜାଗାରେ ଯେଉଁ କରେଣ୍ଟ୍ ଜାଗା ମଟର୍ ଜାଗାଟା ସେଇଟା ବି ଖରାପ ଅଛି ବୋଲେ ଟିକିଏ ସଜାଡ଼ି ଦେଲେ ଭଲ ହୁଅନ୍ତା ଆଉ ଇ ଆପଣ କେତେ ଦିନ ଭିତେରେ ଆସି ପାରିବେ ଆଜ୍ଞା କେତେ ଟାଇମ୍ ଲାଗିବ ହଁ ହଁ ବେଲେ ସାର୍ ଟିକିଏ ଦେଖନ୍ତୁ ଟିକିଏ ଆପଣ ଯେମିତି ଜଲ୍ଦି ହେବ ଟିକିଏ କରନ୍ତୁ ହଁ ହଁ ଆଉ ଇଟା ସାର୍ ଆମ ଆମର ଘରଟା ହେଉଛି ଆପଣ ଆସିବେ ଯେଉଁ ଗୋଟେ ଅଛି ପ୍ରଧାନପାଲି ବୋଲି ଗୋଟେ ଗାଁଟେ ସେଇପଟେ ଆପଣ ଆସିବେ ସିଧା ସିଧା ସିଧା ଆସିକି ଗୋଟେ ଜେ କେ ଜୁଏଲାରୀ ଲେଖା ହୋଇଥିବ ଗୋଟେ କାନ୍ଥରେ ବୋଲେ ସେଇଟା ସେ ଗୋଟେ ଛୋଟ ରାସ୍ତାଟେ ପଡ଼ିବ ଆଜ୍ଞା ସେଇ ରାସ୍ତାରେ ତ ଆସିବେ ଗୋଟେ ନଲକୂଅଟେ ଅଛି ସେଠି ଥାଇକି ଆପଣ ମୋତେ କଲ୍ କରିବେ ମୁଁ ଆପଣଙ୍କୁ ଦେଖେଇଦେବି ଆପଣଙ୍କୁ ଘରଟା ଆଉ ହଁ ମାଇନର୍ ତ ନୁହେଁ ମେଜର୍ ତ ନିଶ୍ଚୟ ନାଇଁ ନାଇଁ ନାଇଁ ନାଇଁ ସାର୍ ଶୁଣନ୍ତୁ ଏଇଟା ଯେଉଁ କ'ଣ କହିଲେ ସେ ଆପଣ ଯେଉଁ ଗୋଟେ ନମ୍ବର୍ଟେ ଅଛି ନା ହେଲ୍ପ ଲାଇନ୍ରେ ସେଇ ନମ୍ବର୍କୁ କଲ୍ କରିବି ନା ଆପଣଙ୍କ ନମ୍ବର୍ଟା ମୋତେ ଦେଇଦେବେ ହେଲ୍ପ୍ ଲାଇନ୍ରେ କରିବି ତ ଆଜ୍ଞା ଠିକ୍ ଅଛି ଧନ୍ୟବାଦ ସାର୍ ଠିକ୍ ଅଛି ଥ୍ୟାଙ୍କ୍ ୟୁ